ରୋଷେଇ ଆରମ୍ଭ ପୂର୍ବରୁ ଆମେ ମସଲ ମସଲା ବାଟୁ ପରିବା କାଟି ତାପରେ ରୋଷେଇ କରୁ ରୋଷେଇ କରିବା ଆଗରୁ ମୁଁ ମିକ୍ସଚର୍ ତରକାରୀ ଦିନେ କରିବାକୁ ଚାହିଁଲୁ କଲୁ ସବୁ ପରିବା ଆଣିଲୁ ଗାଜର ବିଟି ବନ୍ଧାକୋବି ଫୁଲକୋବି ଆଳୁ ବାଇଗଣ ବିଲାତି ଝୁଡ଼ଙ୍ଗ ସବୁ ପରିବା କାଟିଲୁ କାଟିକି ଖମ୍ବଆଳୁ ବି କାଟିଲୁ କଞ୍ଚା କଦଳୀ ଆଉ ବିନ୍ ଛୁଇଁ ସବୁ କଟାଗଲା ସବୁ କଟାଯାଇକି ଥୁଆଗଲା ରସୁଣ ଅଦା ମସଲା ବଟାଗଲା ମସଲା ବଟାଯାଇକି ପିଆଜ ସବୁ ମସଲା ବଟାଯାଇକି ତାକୁ ରୋଷେଇ କରାଗଲା ଆଉ ଦିନେ ଚାହିଁଲୁ ରୋଷେଇ କରିବାକୁ କୋବି ତରକାରୀ କୋବି ତରକାରୀ କଲୁ କୋବି ଆଉ ଆଳୁକୁ କାଟି ଧୋଇଲୁ ଧୋଇକି ବିଲାତି ବି କାଟିଲୁ କୋବି ପାଇଁ ବି ମସଲା ଛଡ଼ାଇକି ରଖିଥିଲୁ ସେଇ ମସଲାକୁ ଆମେ ପକାଇକି କୋବି ତରକାରୀ କଲୁ ଆଉ ଦିନେ ଆମେ କଲୁ ଛତୁ ତରକାରୀ ଛତୁକୁ ଆଣିଲୁ ଛତୁକୁ କାଟିଲୁ କାଟିକି ତାକୁ ଧୋଇକି ଭାଜି ଦେଲୁ ଭାଜି ଦେଇକି ସୋରିଷ ଜିରା ଲଙ୍କା ରସୁଣ ସବୁ ବାଟିଦେନୁ ବାଟିଦେଇକି ତାକୁ ଛତୁ ତରକାରୀ କରାଗଲା ଆଉ ଦିନେ ଆମେ ତାକୁ କ'ଣ କଲୁ ଛୁଇଁ ତରକାରୀ କଲୁ ଛୁଇଁ ଆଳୁ ବାଇଗଣ ତାକୁ କାଟିଦେନୁ କାଟିଦେଇକି ତାକୁ ରୋଷେଇ ପାଇଁ ସବୁ ସଜାଡ଼ିକି ରଖିନୁ ଛୁଇଁ ତରକାରୀ ହେଲା ବଢ଼ି ଫଡ଼ି ସବୁ ପକାଇକି ଛୁଇଁ ତରକାରୀ ହେଲା ଆମେ ଆଗେ ପରିବା କାଟିଦବୁ କାଟିକି ତାପରେ ତରକାରୀ ହବ ଛୁଇଁ ତରକାରୀ ଆମେ ଖାଲି ବନ୍ଧାକୋବି କି ଭାଜିଦେଉ ବନ୍ଧାକୋବି କାଟିଦେନେ କାଟିଦେଇ ମୁଁ ଆଳୁ କାଟିଦେଇ ମୁଁ ବିଲାତି କାଟିଦିଏ ମୁଁ ତାକୁ ମଟର ଛୁଇଁ ଦୁଇଟା ର କାଟିକି ରଖିଥିଲି ତାକୁ ମସଲାରେ କଷିକି ଭାଜିକି ସେଇ ବନ୍ଧାକୋବି ତରକାରୀ ହେଇଗଲା ବନ୍ଧା ତକ କୋବି ତରକାରୀ କରିଦେନୁ ତାକୁ